ସେଠାରେ ବହୁତ କିଛି ଜାଗାରେ ପୁରସ୍କୃତ ବି ହେଇଛି ସବୁ ଜାଗାରେ ହେଇନି ବହୁତ ଜାଗାରେ ହେଇଛି

ସେଇଥିପାଇଁ ଭଲି ବଲ୍ଟିକୁ ମୋର ଆପଣେଇ ନେଲି ତା'ପରେ କ୍ରିକେଟକୁ ଧୀରେ ଧୀରେ ବାଦ୍ ପାଇଗଲି କାରଣ ଯେହେତୁ ମୁଁ କ୍ରିକେଟ୍କୁ ପ୍ରଥମ ଖେଳ ଖେଳିଥିଲି ତାକୁ ମୁଁ ଭୁଲିନି